ହଁ ପୁରାଣ ପାଠ୍ ଉପ୍ରେ ମୋର୍ ବିଶ୍ୱାସ୍ ଥିଲା ହେଲେ ମୁଇଁ ଗୁଟେ ପୁରାଣ୍ ପଢ଼ଲି ଲକ୍ଷ୍ମୀ ପୁରାଣ୍ ଗୁଟେ ଅଛେ ଯେ ସେନେ ଆମ ଲକ୍ଷ୍ମୀ ମାତା ରହେସନ୍ ଜଗନ୍ନାଥ୍ ବଲଭଦ୍ର ଏନ୍ତାକରି ତିନ୍ ଜନ୍ ରହେସନ୍ ସେ ଯାଗାରେ ଲକ୍ଷ୍ମୀ ମାଁ ଯାଇକରି ଗୁଟେ ଘାସି ଘରେ ଚାଣ୍ଡାଳ୍ ଘରେ ଗୁଟେ ଅର୍ଣ୍ଣ ଅର୍ଣ୍ଣ ଖାଏଲେ ତା'ର୍ପରେ ଅର୍ଣ୍ଣ ଖାଏଲା ପରେ ଜଗନ୍ନାଥ୍ ଆଉ ବଲରାମ୍ ତା''କେ ଘୃଣା କଲେ ତା'ର୍ପରେ ତା'କେ ଛାଡ଼ି ବି ଦେଇଥିଲେ ତା'ର୍ପରେ ଛାଡ଼୍ଲା ପରେ ତା'କେ ବହୁତ୍ ବୁଝାବଣା କରି କରି ସେ ଲୋକ୍ମାନେ ତା'ର୍ପରେ ଏହାପରେ ଘର୍ କେ ଆଣ୍ଲେ ତ ଇ ପୁରାଣ୍ ପାଠ୍ ତ ଏଇ ପୁରାଣ ପାଠ୍ ଆମେ ପଢ଼ୁଛୁଁ ବୁଝିପାରୁଛୁଁ ଫିର୍ ବି ଆମେ ସେ ଯେନ୍ ଘାସି ଚାଣ୍ଡାଳ୍ ଘରେ ଯେନ୍ ଖାଏଲା ତ ସେ ଲୋକ୍ ଆମେ କାଇଁ ଘୃଣା କରୁଛୁଁ ତ ଇ'ଟା ତ ଇ ବହି ତ ଉପ୍ରୁ ନେଇ ପଡ଼ିଥାଇ ନା ଇ'ଟା ତ ଇ ମଣିଷ୍ ତ ଲେଖିଛେ ଇ ବ୍ରାହ୍ମଣ୍ମାନେ ତ ଲେଖିଛନ୍